ହ୍ୟାଲୋ ଆପଣ ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଲିଲି କହୁଥିଲି ଯାଜପୁର ରୋଡ଼ରୁ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର କରିଥିଲି ମୋତେ ଦେବାପାଇଁକା ସେ ଖାଦ୍ୟ ଏପର୍ଯ୍ୟନ୍ତ ମୋ' ପାଖରେ ପହଞ୍ଚି ନାହିଁ କିନ୍ତୁ ମୋ' ପାଖରେ ଗୋଟିଏ ମେସେଜ୍ ପହଞ୍ଚିଲା ଯେ ସେ ଖାଦ୍ୟଟି ଡେଲିଭରି ହୋଇଯାଇଛି ତେଣୁ ଆପଣ ଦୟାକରି ଟିକିଏ ସେ ଖାଦ୍ୟଟି ଯାଞ୍ଚ କରନ୍ତୁ କେଉଁଠି ପହଞ୍ଚିଲା ମୋ' ପାଖରେ କେମିତି ଶୀଘ୍ର ଆସିକି ପହଞ୍ଚିବ ତା'ର ଟିକିଏ ବ୍ୟବସ୍ଥା କ'ଣ ସମାଧାନ ଅଛି କରନ୍ତୁ ଆପଣ ଦୟାକରି ଆପଣ ଟିକିଏ ଶୀଘ୍ର କଲେ ମୁଁ ଖୁସି ହେବି ରହୁଛି ଧନ୍ୟବାଦ